କୃଷକମାନେ ପଶୁମାନଙ୍କୁ କିପରି ସୁଚିନ୍ତିତ କରିବେ ମାନବୀୟ ଲୋକମାନେ ହିଂସାବାଦିକ ଲୋକ ଯଦି କୌଣସି ଲୋକଙ୍କ ଉପରେ ହିଂସା ଥାଏ ସେ ପଶୁମାନଙ୍କ ଉପରେ ତାହାକୁ ଉପସ୍ଥାପିତ କରିଥାନ୍ତି ପଶୁମାନଙ୍କୁ ବହୁ କ୍ଷତି ପହଞ୍ଚାଇଥାନ୍ତି ସେହି ପଶୁମାନଙ୍କୁ ଦେଖିବାକୁ ପାଇଁ ଅଧିକା ସମୟରେ ଡାକ୍ତରମାନେ ଆସନ୍ତି ଡାକ୍ତରମାନଙ୍କ ପାଖରେ ଭେଣ୍ଟିଲେସନ୍ ଆଦି ନଥିବାରୁ ପଶୁମାନଙ୍କର ମୃତ୍ୟୁ ଘଟିଥାଏ ମୃତ୍ୟୁ ହେବା ଫଳରେ କୃଷକମାନଙ୍କର ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ